ହେଲୋ

କ'ଣ କ'ଣ ଅଛି ଆପଣଙ୍କ ଦୋକାନରେ ହଁ କ'ଣ କ'ଣ ଅଛି ଯାହା ବି ଭଲ ଅଛି ସେ ଯାହା ଭଲ ଭଲ ଅଛି

ହଉ ଆଜ୍ଞା ଯାହା ଯାହା ଭଲ ଅଛି ସେଇଗୁଡ଼ାକ ଦେଇଦିଅନ୍ତୁ

କ'ଣ କହିଲ

ଆମେ ଏବେ ନୂଆ ଆସିଛୁ ଆଉ ଟିକେ ରେଟ୍ ଆମେ ଆଉ ଟିକେ ରେଟ୍ କମ୍ କଲେ ଭଲ ହୁଅନ୍ତା ତଥାପି ସେ କେତେ ଡିସକାଉଣ୍ଟ

ମୋହନ ମାଝି ତ ସବୁ ସୁବିଧା ରେଟ୍ ବଢ଼େଇ ଦେଲେ ହଉ ଭଲ